ଖେଳଟା ଆମ ପାଇଁ ନିତାନ୍ତ ଆବଶ୍ୟକ ଖେଳିବା ଦ୍ୱାରା ଆମର ଫିଜିକାଲି ଓ ମେଣ୍ଟାଲି ଗ୍ରୋଥ୍ ହୋଇଥାଏ ତ ଯେମିତି ଗାଁ ଗହଳିରେ ଉଭୟ ପୁଅ ଝିଅମାନଙ୍କ ମଧ୍ୟରେ ବହୁତ ପାଚେରୀ ସୃଷ୍ଟି ହୋଇଥାଏ ସେ ମଝିରେ ବହୁତ ପ୍ରତି ବନ୍ଧକ ଥାଏ କି ପୁଅମାନେ ଏଇଟା ଖେଳିବେ ଏଇଟା ଝିଅମାନେ ଖେଳି ପାରିବେନି ଯେମିତିକି ସପୋଜ କ୍ରିକେଟ୍ କ୍ରିକେଟ୍ ପୁଅମାନେ ଖେଳିବା ଗାଁଗହଳିରେ ମଧ୍ୟ ଖେଳିପାରିବେ କିନ୍ତୁ ଝିଅମାନେ ଖେଳି ପାରିବେନି ଆଉ କବାଡ଼ି ବ୍ୟାଡ଼ମିଣ୍ଟନ୍ ଫୁଟବଲ୍ ଇତ୍ୟାଦି ସମସ୍ତେ ଖେଳିଥାନ୍ତି କିନ୍ତୁ ଝିଅମାନେ ଟିକିଏ ଖେଳି ପାରିବେନି ଝିଅମାନେ ଯେମିତି ଖୋ ଖୋ ଖେଳିପାରିବେ ବ୍ୟାଡ଼ମିଣ୍ଟନ୍ ଖେଳିପାରିବେ ଇତ୍ୟାଦି କିଛି କିଛି ଖେଳ ମଧ୍ୟରେ ବହୁତ ପ୍ରତିବନ୍ଧକ ସମାଜ ସୃଷ୍ଟି କରିଥାଏ